ଆମର ନିକଟବର୍ତ୍ତୀ ସହର କହିଲେ ବାରିପଦାକୁ ବୁଝାଏ ତେଣୁ ବାରିପଦାକୁ ଯିବା ପାଇଁ ହେଲେ ଆମ ଘରଠାରୁ ପ୍ରାୟ ଚାଳିଶ କିଲୋମିଟର୍ ରାସ୍ତା ତେଣୁ ଆମର ମଫସଲ ଏରିଆରେ ଘର ଏଇଠି ବସ୍ ଚଳାଚଳ ଏତେ ଅଧିକ ନୁହେଁ ଚାଲିଛି ବସ୍ କିନ୍ତୁ ଏତେ ଅଧିକ ନୁହେଁ ସେଇ ସମୟକୁ ଜଗିକି ଯିଏ ବସ୍ରେ ଯଦି ଗାଁରୁ ଉଠିଲେ ତେବେ ବେତନଟୀ ପର୍ଯ୍ୟନ୍ତ ଗଲେ ବେତନଟୀରୁ ତାପରେ ପୁଣି ବସ୍ ଅଲଗା ବସ୍ ଧରିକି ସେ ବାରିପଦା ପର୍ଯ୍ୟନ୍ତ ଗଲେ କିନ୍ତୁ ସେଇ ସମୟରେ ଯିଏ ଯଦି ଘରୁ ବସ୍ ସମୟିକୁ ତାଙ୍କର ସୁବିଧା କିଛି ନଥାଏ ତେବେ ଯାହାର ବାଇକ୍ ହେକା ଅଛି ଘରେ ସିଏ ବାଇକ୍ରେ ଯାଆନ୍ତି ବା ଗାଁରୁ ଅଟ ଫଟ ବ୍ୟବସ୍ଥା କରିକି ସେମାନେ ବେତନଟୀ ପର୍ଯ୍ୟନ୍ତ ଗ ଯାଆନ୍ତି ବେତନଟୀରୁ ତାପରେ ବସ୍ରେ ବା ଟ୍ରେନ୍ରେ ଯେମତି ଯିବା କଥା ଯାଆନ୍ତି ଲୁକ ତେଣୁ ଆମ ଗାଁରେ ବର୍ତ୍ତମାନ ବସ୍ ଦୁଇ ତିନି ଖଣ୍ଡ ବସ୍ ଚାଲିଥିଲା ଆଗରୁ ସେ ବସ୍ଗୁଡ଼ିକ ଭିତରୁ ଗୋଟେ ହେଲା ରାମକୃଷ୍ଣ ଗୋଟେ ଶ୍ରୀକ୍ଷେତ୍ର ଆଉ ଗୋଟେ ହଉଛି ଦିଗମାଲା କିନ୍ତୁ ବର୍ତ୍ତମାନ ଲକ୍ଷ୍ମୀ ବସ୍ ଆଉ ଗୋଟେ ଚାଲିଲାଣି ତେଣୁ ଟିକେ ପ୍ରାୟ ସୁବିଧା ହେଇ ଆସିଛି ଆଉ ଗାଁ ଗଣ୍ଡାରେ ସେମତି ତ ଅସୁବିଧା ଟିକିଏ ଲାଗି ରହିବ ଆଜ୍ଞା ସହରାଞ୍ଚଳ ଭଳିଆ ସୁବିଧା ଖୋଜିଲେ ଗାଁ ଗ୍ରାମାଞ୍ଚଳରେ ମିଳିବ ନାହିଁ ଆଉ ତେଣୁ ସହରାଞ୍ଚଳ ଭଳିଆ ତ ଆମେ ଖୋଜିଲେ ବି ଆମେ ପାଇବୁନି ଗ୍ରାମାଞ୍ଚଳରେ ସେ ସତ୍ୟର ସୁବିଧା ଆମେ ପାଇବୁନି ତାପରେ ବିଶେଷ କରିକି ବର୍ତ୍ତମାନ ଆମର ଏଇ ଯେଉଁ ସୁବର୍ଣ୍ଣରେଖା ପ୍ରୋଜେକ୍ଟ୍ ର କେନାଲ୍ କାମ ଚାଲିଛି ସିଏ ରାସ୍ତା ଆକୁ କାଟି କୁଟାକି ସବୁ ମାନେ ଯେଉଁ ରାସ୍ତା ସବୁ ଖରାପ ହେଇଛି ସେ ସବୁ ରାସ୍ତାରେ ଲୁକ ବସ୍ କିମ୍ବା ଅଟୋ ବା ବାଇକ୍ ଯେକୌଣସି ଜିନିଷ ଚଳାଚଳରେ ବହୁତ ବାଧା ହଉ ଆସୁଛି ସେଇଭଳିଆ ସୁବିଧା ଅସୁବିଧାକୁ ନେଇକି ଲୁକ ଯାଉଛନ୍ତି ବାରିପଦା ପର୍ଯ୍ୟନ୍ତ ଯାଉଛନ୍ତି ଆଉ ଏଇଭଳିଆ ଗ୍ରାମାଞ୍ଚଳର ଅସୁବିଧା ଗୁଡ଼ାକ ରହୁଛି ଆଉ